ନମସ୍କାର ନମସ୍କାର ଆଉ ବହୁତ ଦିନ ପରେ ଫୋନ୍ କଲ ହଁ ଏବେ କାମ ଧାମ କ'ଣ ଅଛି ଚାଲିଛି ଅ ହଁ ହଁ ହଁ ହଁ ଆଛା ତୁମେ ଆମର ଏ ଇଏ ଆମର କେନେ ଶିବାନୀ ଗଣନାଟ୍ୟରେ କାମ କରୁଥିଲ କାଇଁକି ଆଚ୍ଛା ଆଚ୍ଛା କ'ଣ କେତେ ପଇସା ପତର କ'ଣ ଦେଉଥିଲେ ଆଚ୍ଛା ଆମର ଗୋଟେ ନୂଆ ଗୋଟେ ଆମର ଆମର ଗୋଟେ ସିରିଏଲ୍ଟେ ଏଇଟା ବାହାର କରୁଛୁ ନା ନୁହ ଯେତେବେଳେ ପ୍ରଡକ୍ସନ ଆମର ଯେତିକି ପ୍ରଡକ୍ସନ ଗୋଟେ ସିରିଏଲ୍ଟେ ବାହାରୁଛି ତୋ ଅଗଣାର ତୁଳସୀ ମୁଁ ନା ସେ ଆମର ଆକ୍ୱାଚଲି ଗୋଟେ ନେଗେଟିଭ କ୍ୟାରେକ୍ଟର ଗୋଟେ ଅଛି ବୁଝିଲ କି ବୋଲେ ସେଥିର ଲାଗି ଗୋଟେ ଆମକୁ ପିଲା ଦରକାର ଅଛି ଆଉ ଆପଣ ଦେଇ ପାରିବେ ବୋଲେ ଭଲ ସେମିତିଆ ତ ଅ ହଁ ଠିକ ଠିକ ହଁ ହଁ ମୁଁ ଅଛି ଆପଣ ଅଛି ହେଲା କିଛି ଟେନସନ ନାଇଁ ନ ଆପଣ ଆଜି କେତେ ତାରିଖ କି ଚାରି ତାରିଖ ନାଇଁ ମୁଁ ଟିକେ ଏଟା ବାଙ୍ଗଲୋର ଯିବି ଗୋଟେ ଅଲଗା ପ୍ରୋଜେକ୍ଟ କାମ ଲାଗି ଆପଣ ପନ୍ଦର ତାରିଖ ଆଡ଼େ ପଳେଇ ଆସିବେ ଆଉ ଗୋଟେ ଅଡିସନଟେ ଦେଇଦେବେ ହେଲା ମୋର ଅଡିସନଟେ ଦେଇଦେବି ଇଆନୁ ଇଟା କରି କରି ଏଇଟା କରି କରି ସବୁ କରି ନେବା ହେଲା ଯେ ଆପଣଙ୍କ ଏସେପ୍ଟଟା କେତେ କ'ଣ ପଇସା ପତରଟା କ'ଣ ଆମେ ଯାହାବି ମେନ ରୋଲ୍ କୁ ତିନି ଚାରି ଲକ୍ଷ ଟଙ୍କା ଦେଉଛୁ ଆମର ସାଇଡ୍ ରୋଲ୍ ମାନେ ତୁମଟା ଯେମିତି ରହୁଛି ମିନିମମ୍ ପଚାଶ ହଜାର ବୋଲେ ଆପଣ ଯଦି ରାଜି ହୋଇଯିବେ ବୋଲେ ଆଜି ଅଡିସନ ଦେଇଦେବେ ଠିକ ଅଛି ଠିକ ଅଛି ଆସିବେ ଅଡିସନ୍ ଆପଣ ଖଣ୍ଡଗିରି ଯାଣିବେ ଖଣ୍ଡଗିରି ଯାଏ ଖଣ୍ଡଗିରିର ଆପଣ ରାଇଟ ସାଇଡ୍ ଆଡ଼େ ଗୋଟେ ମଧୁସୂଦନ ନଗର ବୋଲି ଅଛି ହେଲା ହଁ ଗୋଟେ ଅଛି ହଁ ଆମର ଅଫିସଟା ଅଛି ଆମର ଅଫିସର ନାଁ ହେଲା ଅମ୍ବିକା ସଲୁସନ ହଁ ସେ ସଲୁସନ ହେଇ ହେଇକା ଯାଗାକୁ ଆସିବେ ଯଦି ବି ପାଇବେ ବୋଲେ ମୋ ନମ୍ବର ରଖିଛ ଆପଣ ଟିକେ କଲ କରିନେବେ ଆଉ ଠିକ ଅଛି ରଖନ୍ତୁ